ଚବିଶ୍ ଫେବୃଆରୀ ଦୁଇ ହଜାର୍ ଚବିଶ୍ ଚବିଶ୍ ଫେବୃଆରୀ ଦୁଇ ହଜାର୍ ତେଇଶ୍ ଚବିଶ୍ ଫେବୃଆରୀ ଦୁଇ ହଜାର୍ ପଚିଶ ଚବିଶ୍ ଫେବୃଆରୀ ଦୁଇ ହଜାର୍ ବାଇଶ୍ ଚବିଶ୍ ଫେବୃଆରୀ ଦୁଇ ହଜାର୍ ଏକୋଇଶ୍